ଆମ ଡାକ୍ତରଖାନା ଭଲ ଅଛି ଭଲ ରଙ୍ଗ ହେଇଛି ଆମ ଡାକ୍ତରଖାନା ଭଲ ଚିକିତ୍ସାଳୟ ମଧ୍ୟ ଅଛି କିନ୍ତୁ ଏହା ଡାକ୍ତରଙ୍କର ଆବଶ୍ୟକତା ରହୁଛି ଭଲ ଡକ୍ଟରଙ୍କର ଆବଶ୍ୟକତା ରହୁଛି ଆମ ଦେଶରେ ଯେଉଁମାନେ ଡକ୍ଟର ହେଉଛନ୍ତି ସେମାନେ ଅଷ୍ଟ୍ରେଲିଆ ଆମେରିକା ଏମିତି ବଡ଼ ବଡ଼ ଦେଶକୁ ପଳେଇଯାଇ ସେଠି ଚିକିତ୍ସା କରି ଭଲ ପଇସା ରୋଜଗାର କରୁଛନ୍ତି ଯେମିତି ଆମ ଓଡ଼ିଶାର କଳାହାଣ୍ଡି କୋରାପୁଟ ମାଲକାନଗିରି ଏରିଆରେ ଚିକିତ୍ସା ଲୋକ ପାଉନାହାନ୍ତି ତାଙ୍କର ପାଖରୁ ମେଡ଼ିକାଲ ବହୁତ ଦୂର ହେଇଯାଉଛି ସେଥିପାଇଁ ସେମାନେ ଚିକିତ୍ସା ନେଇ ପାରୁନାହାନ୍ତି ଆଉ ଏ କୋଭିଡ଼ ଟାଇମରେ ଆମେ ବହୁତ ହଇରାଣ ହେଇଚୁ ଏବଂ